ଆମ ଗାଁରେ ପାଞ୍ଚ ଛଅଟା ଗ୍ରୋସରୀ ଦୋକାନ ଆଉ ସବୁ ଦୋକାନରେ ପ୍ରାୟ ଆଳୁ ପିଆଜ ଜାଇ ମସଲା ଜାଇ ଚାଉଳ ଆଉ ଚିନି ତେଲ ସାବୁନ ଅନେକ ପ୍ରକାର ମସଲା ସବୁ ଜିନିଷ ବି ମିଳେ ଆମେବି ତାଙ୍କ ଠାରୁ ଆଣୁ ସବୁ ଦୋକାନୀ ସମାନ ବ୍ୟବହାର ବି ନଥାଏ ଏଭଳି ଲୋକ ଅଛନ୍ତି ଦୋକାନୀ ଅଛନ୍ତି ଆମର ବି ଲୋକଙ୍କ ସହିତ ଦେଖି ଲୋକ ବେପାର କରୁଛନ୍ତି ଆଉ କାହାକୁ ମାନେ ସିଏ ବଡ଼ ବଡ଼ିଆ ଦେଖିକି ଟିକିଏ ଭଲ ଜିନିଷ ଦିଅନ୍ତି ଆଉ ଗରିବ ଲୋକଙ୍କୁ ଦେଖିକି ଏକ ନମ୍ବର ଦୁଇ ନମ୍ବର ଏହି ଭଳିଆ ବେପାର ବି କରୁଛନ୍ତି ଆଉ ଆମେ ବି ସଉଦା ଆଣୁଛୁ ଆମେ ବି ନିଜେ ଆଣିକି ଖାଉଛୁ ଆଉ ରଜ ଅଷ୍ଟମୀ ପଡ଼ିଲେ ବି ତାଙ୍କ ଠାରୁ ବାକି ତାକି ଆଣିକି ଖାଉଛୁ ଅଧା ପଇସା ଦେଇକି ଅଧା ପଇସା କିଛି ଦିନ ପରେ ଦେଉଛୁ ଆଉ ସବୁ ଦୋକାନ ବି ଏକ ନମ୍ବର ରଖୁନାହାନ୍ତି ଲୋକଙ୍କର ଦୋକାନୀ ସହିତ ବ୍ୟବହାର ଅଛି ଲୋକଙ୍କର ଜଣ ଜଣଙ୍କର ବ୍ୟବହାର ଭଲ ନାହିଁ ଆଉ ଜଣ ଜଣଙ୍କର ବ୍ୟବହାର ଭଲ ଆଉ ସଉଦା ବି ଭଲ ମିଳୁଛି ଆଉ ଠିକ ଠିକ ଟାଇମରେ ବି ଆମେ ତାଙ୍କ ଠାରୁ ଜିନିଷ ବି ଆଣୁଛୁ ଆପଣ ତାଙ୍କୁ ନେଇକି ପଇସା ମାସ ଅନୁସାରେ ବା ପନ୍ଦର ଦିନ ବା ଟାଇମ ନେଇକି ତାଙ୍କୁ ଦେଉଛୁ ଆଉ ମଝିରେ ମଝିରେ ସବୁ ସଉଦା ନେଇ ଆସୁଛୁ ଘର ପାଇଁ ଆଉ ଯେଉଁ ଦୋକାନରେ ଭଲ ଜିନିଷ ନ ମିଳୁଛି ସେ ଦୋକାନକୁ ଅବଶ୍ୟ ଆମେ ଟିକିଏ ଯାଉନୁ ଆଉ ସେମାନଙ୍କର ମଧ୍ୟ ଟିକିଏ କଥାବାର୍ତ୍ତା ଭଲ ନଥାଏ ଆଉ ସେଥିପାଇଁ ସେ ଆମର ଗୋଟିଏ ସ୍କୁଲ ପାଖରେ ବି ଦୋକାନ ଟେ ବି ଭଲ ସଉଦା ତାର ଭଲ ଜିନିଷ ଏକ ନମ୍ବର ଜିନିଷ ବି ଦେଉଛି ଆଉ ଭଲ ବ୍ୟବହାର ବି ଦେଖଉଛି ଏହି ଭଳିକା